ମୋ ଲେଖା ସାଧାରଣତଃ

ପାଇଁ ଯେଉଁ ଭଳିଆ ପନ୍ଥା ଅବଲମ୍ବନ କରାଯିବା ଉଚିତ୍ ଯେଉଁଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଉଚିତ୍ ସେ ଭଳିଆ ଲେଖା ସବୁ ମୁଁ ଲେଖେ ଯେଉଁଟା କି ଜଣେ ଲୋକ ପଢ଼ିଲେ ତା ମନରେ ଗୋଟେ ଭାବାନ୍ତର ସୃଷ୍ଟିି ହେବ ଯଦି ସେ କିଛି ଅଲଗା ବାଟରେ ଯାଉଛି ପୁଣି ନିଜ ମୂଳ ଜାଗାକୁ ଫେରି ଆସିପାରିବ ଏଇଭଳିଆ ଲେଖା ଉପରେ ମୁଁ ଗୁରୁତ୍ୱ ଦିଏ ଆଉ ପଲ୍ଲୀ ସଭ୍ୟତା ପଲ୍ଲୀ ସଂସ୍କୃତି ମାନେ ଗାଁ ଗହଳରେ ଚଳନି ଗାଁ ଗହଳ ପୂର୍ବ ଯେଉଁ ସାଂସ୍କୃତିକ ଉତ୍ସବ ଥିଲା ଆଜିକାଲି ତ ଧିରେ ଧିରେ ଲୋପ ପାଇଗଲାଣି ଗାଁ ଗହଳିରେ ବିଭିନ୍ନ ଖାଦ୍ୟ ରୁଚି ପୋଷାକ ଆଉ ଆରି ଉପରେ ମୁଁ ବେଶି ଲେଖେ ଆଉ ମୋ ଲେଖା ଯେ ଅନ୍ୟମାନଙ୍କଠୁ ଭଲ ବୋଲି ମୁଁ କହିପାରିବିନି ସେମାନେ ଯିଏ ପଢ଼ୁଛନ୍ତି ସେମାନେ ତୁଳନା କରି କହିବେ କିନ୍ତୁ ମୁଁ ଚାହୁଁଛି ଯେ ଆଉ ଟିକେ ମୋ ଲେଖା ଉପରେ ଉନ୍ନତି କରିବା ପାଇଁ ମୋତେ ସମୟ ହେଇପାରୁନି ତ ଅନ୍ୟ କାମରେ ବ୍ୟସ୍ତ ରହୁଛି ତ ତାରି ଭିତରେ ଯେତିକି ସମୟ ହେଉଛି ଲେଖୁଛି ଚେଷ୍ଟା କରୁଛି ଆଗକୁ ଟିକେ ଉନ୍ନତି କରିବା ପାଇଁ ଆଉ